ଆମ ହିନ୍ଦୁ ଧର୍ମ ମାନେ ଆମ ସନାତନ ଧର୍ମରେ ବହୁତ ଗୁଡ଼ାଏ ଏପରି ଜିନିଷ ରହିଅଛି ଯାହାକୁ ଆମେ ବହୁତ ବର୍ଷ ଧରି ପାଳନ କରିଆସୁଛୁ ଆଉ ତା' ପଛରେ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ କାରଣ ଗୁଡ଼ିକ ରହିଅଛି ଯେପରିକି ଆମ ସନାତନ ଧର୍ମରେ ଅଛି ଯେ ଯେତେବେଳେ ଆମେ ଆମ ଅଗଣାକୁ ସଫା କରୁଛନ୍ତି ସେତେବେଳେ ଗୋବର ପାଣି ଛିଞ୍ଚି ଦେବା କଥା ଏବଂ ଏହା ସହିତ ଅରୁଆ ଚାଉଳ ଗୁଣ୍ଡରେ ଆଗଣାରେ କିଛି ଚିତ୍ରାଙ୍କନ ମଧ୍ୟ କରିବା କଥା ଏହିଭଳି ଭାବରେ ଅନେକ ଗୁଡ଼ିକ ଜିନିଷ ରହିଅଛି ଆମ ସନାତନ ଧର୍ମରେ ଗୋବରକୁ ଅତ୍ୟନ୍ତ ସୁଦ୍ଧ ଏବଂ ପବିତ୍ର ବୋଲି ମାନି ଯାଇଛି ଗୋବର ପାଣିର ସିଞ୍ଚନ କରିବା ଦ୍ୱାରା ବିଭିନ୍ନ ପ୍ରକାର ଅଣୁ ଜୀବାଣୁ ଏବଂ କ୍ଷତିକାରକ କିଛି ବି ଜିନିଷ ପୋକଜୋକ ହୁଅନ୍ତି ନାହିଁ ଆଉ ଗୋବର ଭିତରେ ଯେଉଁ ଅଣୁ ଜୀବାଣୁ ମାନେ ଥାଆନ୍ତି ସେମାନେ ବହୁତ ଆମ ପାଇଁ ଭଲ କିଛି ଖରାପ କରନ୍ତି ନାହିଁ ଏହିଭଳି ଭାବରେ ପ୍ରାକୃତିକ ରୋଗ ନିବାରଣ ଏବଂ ସ୍ଵଚ୍ଛ କରଣର କାର୍ଯ୍ୟ ହୋଇଯାଇଥାଏ ସେଥିପାଇଁ ଆମ ଧର୍ମରେ ଅଛି ଯେ ଦୁଆର ଏବଂ ଘରକୁ ଗୋବର ପାଣି ସିଞ୍ଚନ ଦ୍ୱାରା ପରିଷ୍କାର କରିବା କଥା ଏହାଦ୍ୱାରା ଆମେ ଜୀବ ଜଗତକୁ କିମ୍ବା ପରିବେଶଜୁ କୌଣସି ପ୍ରକାରର କ୍ଷତି ନ ପହଞ୍ଚାଇ ନିଜ ଘର ଏବଂ ପରିବେଶକୁ ସୁସ୍ଥ ଏବଂ ସ୍ୱଛ ରଖିପାରିବା